ଓଡ଼ିଶାର ରଜ ଏକ ଅନ୍ୟତମ ପର୍ବପର୍ବାଣି ଥାଏ ଓ ଓଡ଼ିଶାରେ ବହୁ ତିନି ଦିନି ଉପକୃତ ପାଳନ କରାଯାଇଥାଏ ଓ କୁମାର ପୂର୍ଣ୍ଣିମା ବି ସେମିତି ତାକୁ ଆମେ ଲୋକ ଲୋକ ରୂଢ଼ିରେ ଗଜଲକ୍ଷ୍ମୀ ପୂଜା କହିଥାଉ ଓ କୁମାରୀମାନଙ୍କ ସେ ଦିବସ ଥାଏ କୁମାରମାନଙ୍କ କୁମାରୀମାନଙ୍କର ଓଷା ଥାଏ ଓ ଦୁର୍ଗାପୂଜା ଓ ଦୁର୍ଗାପୂଜା କହିଲେ ଆମେ ଦଶହରା ଦଶହରା ବଜାର କହୁ ଯେହେତୁ ବହୁ ଉପକୃତ ଓ ଆଡ଼ମ୍ବର ସହିତ ଦୂର୍ଗା ପୂଜା ପାଳନ କରାଯାଇଥାଏ